ଦୁଇଦିନ ତଳେ ଗୋଟିଏ ପେନ୍ ଆଣିଥିଲି ସିଏ ଅଧିକ ପଇସା ଓ ମୋଟା ଚାଲୁଛି ସେ ଖାତା ନଷ୍ଟ କରିଦେଉଛି ଓ ସେଥିପାଇଁ ସେ ପେନ୍ ମୁଁ ଆଉ ଆଣିବାକୁ ଚାହୁଁନାହିଁ